ହ୍ୟାଲୋ ଆଜ୍ଞା କହୁଛି କୁହନ୍ତୁ ଏଇଟା ଆମର ନିମାପଡ଼ା ଆଜ୍ଞା କେଉଁ ଯାଗାକୁ ଯିବେ କେତେ ଜଣ ଆପଣ ଯିବେ ଦଶ ଜଣ ଆଚ୍ଛା ଦଶ ଜଣଙ୍କ ପାଇଁ ଆପଣଙ୍କୁ ଭଲ ରେଞ୍ଜ୍ରେ ଗାଡ଼ି ଦରକାର ନା ଏମିତି ବଲେରୋ ହେଲେ ଚଳିବ ନା ଟିକେ ଭଲ କମ୍ଫର୍ଟ୍ ବାଲା ଗାଡ଼ି ଦରକାର ଆଜ୍ଞା ଆମର ତ ସବୁ ପ୍ରକାରର ଗାଡ଼ି ଅଛି କଷ୍ଟମର୍ ଯାହା ଖୋଜିବେ ସେହି ହିସାବରେ ଆମେ ପ୍ରୋଭାଇଡ଼୍ କରି ଦେବୁ ଦଶ ଜଣ ସେ ଆଚ୍ଛା ଦଶଟା ସିଟ୍ ଭଳିଆ ଗାଡ଼ି ଦରକାର ଆପଣଙ୍କର କହୁଛନ୍ତି ଭଲ ଗାଡ଼ି ଠିକ୍ ଅଛି ଏହି ଯେଉଁ କେଉଁ ଦିନକୁ କେଉଁ ଦିନକୁ ଆପଣ ଯିବେ ଆଚ୍ଛା ଠିକ୍ ଅଛି ଗାଡ଼ି ଗାଡ଼ି ବ୍ୟବସ୍ଥା ହେଇଯିବ କୁହନ୍ତୁ ଆଚ୍ଛା ଆପଣ ତା'ହେଲେ ଦୁଇ ତିନି ଦିନିଆ ଟ୍ରିପ୍ରେ ଯାଉଛନ୍ତି ଆଚ୍ଛା ଆପଣ ଆଉ କ'ଣ ଜାଣିବାକୁ ଚାହୁଁଛନ୍ତି ଆମର କିଲୋମିଟର୍ ସୁଦ୍ଧା ରହୁଛି ପଚିଶ ଟଙ୍କା ଆଜ୍ଞା ଆପଣ ଅଲଗା ଯାଗାରେ ନହେଲେ ଯାଇ ବୁଝି ଦେବେ ଆମଠାରୁ ଭଲ ରେଟ୍ ଆପଣଙ୍କୁ କେହି ଦେବେନି ଆଉ ସେଥିପାଇଁ ଟେନସନ୍ ନିଅନ୍ତୁନି ଭଲ ଡ୍ରାଇଭର୍ ଦେଖନ୍ତୁ ଏଇଟା ଏଇଟା ଏଇଟା ଶୀତଦିନ ଚାଲିଛି ତ ବହୁତ ସାରା ପିକ୍ନିକ୍ ରହୁଛି ଅନ୍ୟ ଏଜେନ୍ସିମାନଙ୍କ ପାଖରେ ବୁଝନ୍ତୁ ତାଙ୍କ ପାଖରେ ଗାଡ଼ି ଜମା ବି ଫାଙ୍କା ନ ଥିବ ଆପଣ ଠିକ୍ ଜାଗାକୁ ଫୋନ୍ କରିଛନ୍ତି ଆମ ପାଖରେ ଗାଡ଼ି ଆଭେଲେବଲ୍ ଅଛି ଆଉ ଆପଣ ଯେଉଁ ଦିନକୁ କହୁଛନ୍ତି ସେହି ଦିନକୁ ବି ଅଛି ତ ହଁ ନିହାତି ନିହାତି ନିହାତି ନିହାତି କି କିଛି ଅସୁବିଧା ନାହିଁ ଆପଣ ସୁବିଧାରେ ଯିବେ ସୁବିଧାରେ ଆସିବେ ଭଲ ଡ୍ରାଇଭର୍ ମୁଁ ଆପଣଙ୍କୁ ଦେବି କିଛି କୌଣସି ପ୍ରକାର ପ୍ରୋବ୍ଲେମ୍ ହେବନି ଆଉ ରହିଲା ପ୍ରାଇସ୍ କଥା ସେଇଟା ଆମେ ଆପଣ ଆସନ୍ତୁ ଫୋନ୍ରେ ସେ ବିଷୟରେ ଡିଟେଲ୍ସ୍ କଥା ହେଇ ହେବନି ଆପଣ ଆସନ୍ତୁ ଆମ ସପ୍ ଠେଇ ଆସନ୍ତୁ ସେଇଠି ଆମେ ଦେଖା ହେଇ କଥା ହେଇଯିବା ପ୍ରାଇସ୍ ଡିସ୍କସନ୍ କରି ଦେବା ଆଉ ଆପଣ ଆର ଆପଣଙ୍କୁ ଯଦି ଆମର ରେଟ୍ ଭଲ ଲାଗିବ ତ ଆପଣ ଆଡଭାନ୍ସ୍ ବି କରି ଦେବେ ନା ଆଜ୍ଞା ଆପଣ ମୋ ଦୋକାନର ଆଡ଼୍ରେସ୍ଟା ଆଚ୍ଛା ଆଚ୍ଛା ହଁ ହଁ ନା ମୁଁ ମୁଁ ଭଲ ଡ୍ରାଇଭର୍ ପଠାଇବି ଆମ ଏ ଯେହେତୁ ଆମର ଅଛି ଏଜେନ୍ସି ଅଛି ଆମେ ଯାଉଛୁ ସବୁ ଯାଗାକୁ ତ ଆମ ପିଲା ସବୁ ଯାଗା ଜାଣିଛନ୍ତି ଇଣ୍ଡିଆର ସବୁ ଯାଗା ସିଏ ଆପଣଙ୍କୁ ବୁଲାଇ ଦେବେ ସେଥିପାଇଁ ଆପଣ ଟେନ୍ସନ୍ ନିଅନ୍ତୁନି ଆପଣ ଯେଉଁ ଯାଗାକୁ ଯିବାକୁ ଚାହାଁନ୍ତି କିନ୍ତୁ ଦେଖନ୍ତୁ ଆପଣ ଯାଗା ଆଗୁଆ ଫାଇନାଲ୍ କରି ଦେଲେ ସେହି ହିସାବରେ ଆମେ ଆପଣଙ୍କୁ ରେଟ୍ଟା ଠିକ୍ କହିଦେବୁ ନହେଲେ ପରେ ଯଦି ଆପଣ କହିବେ ଆମେ ଏହି ରେଟ୍ ଫି ଫାଇନାଲ୍ କରିଦେଲୁ କିନ୍ତୁ ପରେ ଯାଇକି ସେଇଠି ଆଉ ଦୁଇ ତିନିଟା ଅଲଗା ଯାଗା ଯାଇଥିବେ ସେଇଟା ସ୍ଵାଭାବିକ କଥା ଆପଣ ସେଇଟା ବୁଝିବା କଥା କି ରେଟ୍ ବି କୁଆଡ଼େ ବଢ଼ି ପାରେ ଯଦି ଯାଗା ଅଲଗା ଆପଣ ଗଲେ

ହଁ ମୁଁ ଫ୍ରୀ ଅଛି ଦୋକାନ ଠେଇଁ ଯେତେବେଳେ ଆସିବେ ମୁଁ ଆଭେଲେବଲ୍ ଅଛି ଆପଣ ଆସନ୍ତୁ ଦେଖା ହେଇ ଯିବା ଆପଣ ଆଡ଼ଭାନ୍ସ୍ ପେମେଣ୍ଟ୍ କର ଦେବେ ଠିକ୍ ଅଛି ଆସନ୍ତୁ ଗାଡ଼ି ବୁକ୍ କରି ଦେବା ଆଡ଼ଭାନ୍ସ୍ ପେମେଣ୍ଟ୍ କରି ଦେବେ କୌଣସି ପ୍ରକାର ଅସୁବିଧା ହେବନି

ହଉ ଆସନ୍ତୁ ରଖୁଛି